ରୋଷେଇଟା ଆମର ହେଉଛି ସବୁଠାରୁ ଲୋକମାନେ କୁହନ୍ତି ଯେ ରୋଷେଇଟା ସହଜ ନାମ କିନ୍ତୁ ରୋଷେଇଟା ହେଉଛି ବହୁତ ଦାୟିତ୍ଵପୂର୍ଣ୍ଣ ଜିନିଷ ନିଆଁ ପାଣି ଭଲମନ୍ଦ ନିଆଁ ପାଣି ନିଆଁ ପାଖରେ ଯଦି ମଣିଷ ଟିକିଏ ମାନେ ଯଦି ନିଆଁ ପାଖରେ ଆମେ ଅସାବଧାନତାର ହୋଇକି ରୋଷେଇ କରିବା ନିଆଁ ଆଜି ଲୁଗାରେ ଲାଗିଯାଇପାରେ ନିଆଁ ଜଳିଯାଇପାରେ କେତେ ପାଣି ଦେଲେ ଆମେ ରୋଷେଇଟା ଆମର ଠିକ୍ ହେବ ପାଣିଟା ଲୁଣ ତା'ପରେ ସେ ହିସାବରେ ଜାଳଟା କେତେ ଜାଳ ଗଲେ ଠିକ୍ ଜିନିଷଟା ହୋଇପାରିବ ଆଉ ଜାଳ ଅଧିକା ଗଲେ ସେଆଡ଼େ ମାନେ ଫୁଟି ପଡ଼ିବ ନା ଜିନିଷ କିନ୍ତୁ ରୋଷେଇଟା ହେଉଛି ଭାରି ଦାୟିତ୍ୱପୂର୍ଣ୍ଣ ଜିନିଷ ରୋଷେଇ କଲାବେଳେ ବହୁତ ସାବଧାନରେ କରିବା ଉଚିତ୍ ରୋଷେଇ ତେଣୁ ପାଣି ଲୁଣ ତା'ପରେ ଜାଳ ତା'ପରେ ସବୁ ଜିନିଷ ଗରମ ଜିନିଷକୁ ଅସାବଧାନତା ଲୋକ ଅଛନ୍ତି ବହୁତ ଲୋକ ସ୍ତ୍ରୀ ଲୋକ ସେମାନେ ଗରମ ଜିନିଷଟାକୁ ହାତରେ ଧରିପକାଇବେ ନେଲାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ଗରମ ଜିନିଷଟା ଢାଳି ହୋଇଯିବ ତେଣୁ ରୋଷେଇଟା ବହୁତ ଦାୟିତ୍ଵପୂର୍ଣ୍ଣ ହିସାବରେ କରିବାକୁ ପଡ଼ିବ